ଜାନୁଆରୀ ପାଞ୍ଚ ଦୁଇ ହଜାର ଆଠ ଅଗଷ୍ଟ ନଅ ଦୁଇ ହଜାର ଦଶ ଅପ୍ରିଲ ଚାରି ଦୁଇ ହଜାର କୋଡ଼ିଏ ଅକ୍ଟୋବର ସାତ ଦୁଇ ହଜାର ପାଞ୍ଚ ନଭେମ୍ବର ବାଇଶ ଦୁଇ ହଜାର ଏକୋଇଶ